ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଆଦି ପାଠଗୁଡ଼ିକ ପଢ଼ିଲେ ଆଜିକାଲି ଯୁବ ଛାତ୍ରଛାତ୍ରୀଙ୍କ ପାଇଁ ଏହି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାଟି ଅତ୍ୟନ୍ତ ଆବଶ୍ୟକ କାରଣ ଆମର ଏବେ ବୈଷୟିକ ଉନ୍ନତି ଗୁଡ଼ିକ ବା ଟେକ୍ନୋଲୋଜି ଗୁଡ଼ିକ ଅତିମାତ୍ରାରେ ବଢ଼ି ଚାଲିଛି ବିଜ୍ଞାନ ଓ ଜା ଓ ସେଇ ଟେକ୍ନୋଲୋଜି ଗୁଡ଼ିକ କଣ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସାହାଯ୍ୟରେ ଆଗକୁ ବଢ଼ିଥାଏ ଯଦିବି ଆଜିକା ଯୁବ ଛାତ୍ର ଛାତ୍ରୀମାନେ ଏହି ପାଠ ପଢ଼ୁଛନ୍ତି ସେମାନେ ଆଗକୁ ବିଭିନ୍ନ ପ୍ରକାରର ନୂତନ ଟେକ୍ନୋଲୋଜି ବାହାର କରିପାରିବେ ଯେମିତିକି ବିଜ୍ଞାନ ପଢ଼ିଲେ ସେମାନେ ବିଭିନ୍ନ ଗବେଷଣା କେନ୍ଦ୍ର ଚିକିତ୍ସା ଗବେଷଣା କେନ୍ଦ୍ର ଓ କୃଷି ଗବେଷଣା କେନ୍ଦ୍ର ଆଉ ଧନ୍ଦାମୂଳକ ତାଲିମ କେନ୍ଦ୍ର ଆଜି ବିଭିନ୍ନ ପ୍ରକାର କ୍ଷେତ୍ରରେ ନିଜର ଭବିଷ୍ୟତକୁ ଆଗକୁ ବଢ଼ାଇପାରିବେ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସେମାନେ ଯଦି ଏହି ପାଠ ପଢ଼ନ୍ତି ସେମାନେ ବିଭିନ୍ନ ପ୍ରକାର ଶିକ୍ଷା ଶୈକ୍ଷିକ ଶୈକ୍ଷିକ ନୀତି ଓ ବିଭିନ୍ନ ଓ ଅନେକ ବାଟରେ ସେମାନଙ୍କୁ ଯିବାକୁ ଭବିଷ୍ୟତରେ ଆଗକୁ ମିଳିଥାଏ ତ ଏହିପରି ଯୁବ ଛାତ୍ରୀଙ୍କ ଛାତ୍ରୀଙ୍କ ପାଇଁ ଏହି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପାଠଟି ମଜାଦାର ହୋଇପାରିବ